ମୁଁ ମୋ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ଆମ ଅଞ୍ଚଳର ବ୍ଲକ କୃଷକ ବନ୍ଧୁମାନଙ୍କ ସହିତ ପରାମର୍ଶ ନେଇଥିଲି ସେ ମୋତେ କୁହନ୍ତି ମାନେ ସେ ମୋତେ ପରାମର୍ଶ ଦିଅନ୍ତି ତୁମେ ତୁମ ବାଡ଼ିରେ କେଉଁ ମାଟିରେ କେଉଁ ଗଛ ଲଗାଇଲେ କିଭଳି ଫଳ ଫଳିବ କେମିତି ପାଣି ଦେବ କେଉଁ ସାର ଦେବ ଏହିସବୁ ମୋତେ ପରାମର୍ଶ ଦିଅନ୍ତି ମୁଁ ତାଙ୍କ ପରାମର୍ଶ ପାଇ ମାନେ ଗଛକୁ ଆସି ମାନେ ଭଲ ଭାବରେ ତାକୁ ଲଗାଏ ସେ ମାଟିରେ ଗଛ ଲଗାଏ ଆଉ ଦୁଇ ଟାଇମ୍ ପାଣି ଦିଏ ଆଉ ରାସାୟନିକ ସାର ବଦଳରେ ଜୈବିକ ସାର ଦିଏ ତା'ପରେ ଯେଉଁମାନେ କୀଟନାଶକ ଔଷଧ ଛିଞ୍ଚନ କରେ ଏହିଭଳି ଭାବରେ ମୁଁ ମୋ ଗଛ ପରାମର୍ଶ ନେଇ ଏହିଭଳି ଭାବରେ ମୁଁ ଉତ୍ତମ ଗଛ ତିଆରି କରେ ଆଉ ଯଦି ମୋର କିଛି ଅବୁଝା ରୁହେ ମୁଁ ପୁଣି ସରକାରଙ୍କ ଯେଉଁ ହେଲ୍ପ ଲାଇନ ନମ୍ବରରେ ଫୋନ କରି ମୁଁ କୃଷକ ବନ୍ଧୁମାନଙ୍କ ଠାରୁ ବୁଝେ ଏମିତି କରି ମୋ ସ ଗଛକୁ ଉତ୍ତମ ଭାବରେ କରି ମୋ ସ୍ୱାସ୍ଥ୍ୟ ପାଇଁ ମୁଁ ପରାମର୍ଶ ସରକାରଙ୍କ ଠୁ ପାଇଥାଏ